ଜ୍ୟାକେଟ୍ ମୁଖ୍ୟତଃ ଜ୍ୟାକେଟ୍ ବୋଲି ମୋତେ ତ ସବୁଠାରୁ ବେଶୀ ଡେନିମ୍ ବ୍ଲୁ ଭଲ ଲାଗେ ମୁଁ ଥରେ ଜ୍ୟାକେଟ୍ ବିନା ବିନା ଚେନ୍ ବାଲା ଜ୍ୟାକେଟ୍ ମୋତେ ବହୁତ ଭଲ ଲାଗେ ଡେନିମ୍ ବ୍ଲୁ ହ୍ୱାଇଟ୍ କାରଣ ଡେନିମ୍ ବ୍ଲୁ ଜ୍ୟାକେଟ୍ ପିନ୍ଧିବା ଦ୍ୱାରା ଆକର୍ଷଣୀୟ ଲୁକ୍ ରହିଥାଏ ଓ ହ୍ୱାଇଟ୍ ଜ୍ୟାକେଟ୍ ମଧ୍ୟ ପିନ୍ଧିବା ଦ୍ୱାରା ଆକର୍ଷଣୀୟ ଲୁକ୍ ରହିଥାଏ ଯଦ୍ୱାରା ମଣିଷ ଭଲ ଦେଖାଯାଇ ଥାଏ କିନ୍ତୁ ମୋତେ ଡେନିମ୍ ବ୍ଲୁ ବା ହ୍ୱାଇଟ୍ ଜ୍ୟାକେଟ୍ ପିନ୍ଧିବା ଦ୍ୱାରା ବିନା ଚେନ୍ ବାଲା ଜ୍ୟାକେଟ୍ ପିନ୍ଧିବା ଅତ୍ୟନ୍ତ ସହଜ ସୁବିଧା କାରଣ ଚେନ୍ ବାଲା ଜ୍ୟାକେଟ୍ ପିନ୍ଧିବା ଦ୍ୱାରା କିଛି ସମୟ ସେଇଟା ଲାଷ୍ଟିଙ୍ଗ୍ ରହିଥାଏ କିଛି ସମୟ ପରେ ତାହା ଛିଣ୍ଡି ଯାଇଥାଏ ତେଣୁ ମୋ ମତରେ ଡେନିମ୍ ବ୍ଲୁ ଆଉ ହ୍ୱାଇଟ୍ ଜ୍ୟାକେଟ୍ ସବୁଠାରୁ ପ୍ରଥମ ପସନ୍ଦ ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରେ ସେମାନେ ମଧ୍ୟ ଡେନିମ୍ ନିଜ ନିଜ ପସନ୍ଦର ଜ୍ୟାକେଟ୍ ପିନ୍ଧନ୍ତୁ